ମୁଁ କୁକୁଡ଼ା ଲଢ଼େଇ ଆଉ ଛେଳିମାନଙ୍କର ଲଢ଼େଇ ଦେଖିଛି ଛେଳିମାନଙ୍କର ଲଢ଼େଇ ତ ସେମାନେ ଲଢ଼େଇ କରିକି ତାଙ୍କର ସିଂଙ୍ଗ ସବୁ ଭାଙ୍ଗିଯାଏ ତା'ପରେ ବି ଗୋଡ଼ ହାତ ବି କେମିତି ଭାଙ୍ଗିଯାଏ ଖଣ୍ଡିଆ ଖାବରା ହେଇଯାଆନ୍ତି ଆଉ କୁକୁଡ଼ା ଲଢ଼େଇ ଦେଖିଛି କୁକୁଡ଼ା ଲଢ଼େଇଟା ଦେଖିବାକୁ ଭଲ ଲାଗେ କିନ୍ତୁ ଯେଉଁ କୁକୁଡ଼ା ମାନ ଲାଷ୍ଟ୍ ମରିଯାଆନ୍ତି କୁକୁଡ଼ାର ଲଢ଼େଇ ବେଳେ ତାଙ୍କର ଗୋଡ଼ରେ ଚାକୁ ବାନ୍ଧି ଦିଅନ୍ତି ଆଉ ସେଇଥିରେ ପୁରା ଖଣ୍ଡିଆ ଖାବେରା ହେଇକି ରକ୍ତାକ୍ତ ଅବସ୍ଥାରେ କୁକୁଡ଼ା ମରିଯାଆନ୍ତି କଷ୍ଟ ଲାଗେ କାହିଁକିନା ଏମାନେ ଏତେଦିନ ପାଳିକି ରଖନ୍ତି ଲାଷ୍ଟ୍ରେ ଲଢ଼େଇ କରନ୍ତି ଲଢ଼େଇରେ ସେମାନେ ମରିଯାଆନ୍ତି ତ ମାଲିକଙ୍କୁ କଷ୍ଟ ବି ଲାଗିଥାଏ କିନ୍ତୁ ସେ ବି ତାର ସୁବିଧା ପାଇଁ ସେ ପାଳୁଛନ୍ତି ନା କୁକୁଡ଼ା ଲଢ଼େଇଟା ଦେଖିବାକୁ ଭଲ ଲାଗେ କିନ୍ତୁ ମତେ ସେ କୁକୁଡ଼ା ମରିଯାଆନ୍ତି ବୋଲି ମତେ ବହୁତ କଷ୍ଟ ବି ଲାଗେ ମାଲିକମାନେ ବହୁତ ଲାଭବାନ୍ ହୁଅନ୍ତି ତ ଲଢ଼େଇ ସହିତ କୁକୁଡ଼ା ଜିତିବି ଯାଆନ୍ତି ତ ଆଉ ତା ସହିତ ପଇସା ବି ଜିତି ଯାଆନ୍ତି